ବଗିଚା କାମ ପାଇଁ ଆମର ଯେଉଁ ଗୁଡ଼ିକ ଦରକାର୍ ଶାବଳ ଶାବଳ କଟୁରୀ ବାଡ଼ ବଗିଚା କଲେ ଗୋଟେ ବାଡ଼ ନିହାତି ଦରକାର୍ ବାଡ଼ ନ ହେଲେ ଛେଳି ଗୋରୁ ପଶିକି ସବୁ ଫସଲ ଖାଇ ଦବ ଆଉ ଶାବଳରେ ତ ସେ ଏକା କାମ ନିହାତି ହବ ଶାବଳ କଚୁରୀ ଦରକାର୍ ବାଡ଼ ପାଇଁ ଆଉ କୋଡ଼ାଏ କୋଡ଼ିଏ କୋଡ଼ି ନ ମାଟି ନ ହାଣିଲେ ମାଟିକୁ ତ ନରମ କରାଯିବ ଏଇଟା ଉର୍ବର ମାଟି ନହେଲେ ସେଇଠି ଫସଲ ଗଣ୍ଡେ ବି ବାହାରିବ ନି ମାଟି ଯେତେ ହାଲ୍କା ହବ ଫସଲ ସେତେ କଅଁଳି କି ବାହାରିବ ଫସଲ ବଗିଚା ଛୁରୀ କଉଁଚି ହେଇ କା ଗଛ ସାଇଜ୍ କରିବା ପାଇଁ କଇଁଚି ତ ଦରକାରେ ବଗିଚା ମାନେ ଫୁଲ କଡ଼ରେ କଡ଼ରେ ଫୁଲଗଛ ଲଗେଇ ତ ପଡ଼ିବ ଫୁଲଗଛ ଲଗାଇଲେ ତାକୁ ସାଇଜ୍ ନ କରିଲେ ସେ ସାଇଜ୍ ଦେଖା ଯିବନି କାଟି କି ସାଇଜ୍ କଲେ ଫୁଲ ଫଳ ହେଲେ ସେ କା ସାଇଜ୍ ଯିବ ପାଣିଝରାରେ ସେ ଗଛରେ ପାଣି ଦେଇ ତେ ପଡ଼ବ ପାଣି ନ ଦେଲେ ଗଛ ଶୁଖିଯିବ ଶୁଖିଲା ଫଳରେ ଫୁଲ ଫଳ ହେରିକା ଧରି ପାରିବନି ଗଛ ଶୁଖି ଗଲେ ଫଳ ବି ଭଲ ହେବନି କି ଫୁଲ ବି ଭଲ ହବନି ପାଣିଝରାରେ ପାଣି ଦେଇତେ ପଡ଼ବ ଗଛରେ କଟୁରୀରେ ସେ ଡାଳ ପତ୍ର ଇୟାଡ଼ୁ ସିୟାଡ଼ୁ ଆସି ଥିବ ସେ ଘରେ କାଟି କି ସାଇଜ୍ କଲେ ସେ ଯେତେ ଟିକେ ଆମର ଛୋଟିଆ ବଗିଚା ହେଉ ନା ସେଇଠି ଯେତେ ସଫା କରିବୋ ଯେତେ ହାଣିବ ସେତେ ଫସଲ ହବ ସେତେ ଗଛ ପତ୍ର ବି ଭଲ ହବ ସବୁ ହବ ସେଇଠି ଟିକେ କି ହାଣି କି ଫସଲ ଦେଲେ ଆମର ଘର ଖର୍ଚ୍ଚ ବି ହବ ଯାହା ବାହାରିବ ସବୁ